ମୁଁ କୌଣସି ନିଜେ ରୋଷେଇ କ୍ଳାସ୍ ନେଇନଥିଲି ଜଣଙ୍କ ଦୋକାନରେ ମୋତେ ରୋଷେଇର ହେଲ୍ପର୍ ଭାବେ ମୋତେ ନିଯୁକ୍ତି କରିଥିଲା ସେ ମୁଁ ରୋଷେଇ କରିଥିଲି ଭାତ ଡାଲି ଅଣ୍ଡା ତରକାରୀ ସାଲାଡ୍ ଦହି ବାଇଗଣ ଘାଣ୍ଟ ତରକାରୀ ମିକ୍ସଚର୍ ତରକାରୀ ଏହିସବୁ କରିଥିଲି ସମସ୍ତଙ୍କୁ ମୁଁ ବାଢ଼ି ଖାଇବାକୁ ଦେଲି ସମସ୍ତେ ଖାଇସାରିବାପରେ ପଚାରିଲେ କିଏ ରୋଷେଇ କରିଛି ମୁଁ କହିଲି ମୁଁ ରୋଷେଇ କରିଛି ତେଣୁକରି ସେମାନେ ମୋର ବହୁତ ପ୍ରସଂଶା କଲେ କହିଲେ ଏ ରୋଷେଇ ବହୁତ ଭଲ ହୋଇଛି ତେଣୁକରି ଏ ମୋତେ ସବୁଦିନ ସେହି ଦୋକାନରେ ରଖିବା ପାଇଁ ସେ ଭାବିଲା ସେ ସେ ଦୋକାନରୁ ବହୁତ ପଇସା ଇନ୍କମ୍ କରି ମୋର ପରିବାର ମୁଁ ଚଳାଏ